ବାଇକ୍ ଚଲାଇବା ସମୟରେ ହେଲମେଟ୍ ହେଲମେଟ୍ ଗ୍ଳୋବସ୍ ତା ରାଇଡିଙ୍ଗ ସୁଟ୍ ସବୁ ପିନ୍ଧିବା ଦରକାର ଏବଂ ବାଇକ୍ରେ ଗୋଟେ ବାଇକ୍ରେ ଦୁଇ ରୁ ତିନି ଲୋକ ବସିବା ସେଇଟା ନିରାପଦ ନିରାପଦ ଏବଂ ଦୁଇ ଲୋକ୍ ବସିବା ବେଲେ ଦୁହିଁ ଜଣ ହେଲମେଟ୍ ଲଗେଇବାର୍ କଥା ଓ ଦୁହିଁ ଜଣଙ୍କୁ ସୁଟ୍ ଦରକାର୍ କିଛି ହେଲମେଟ୍ ଦରକାର ଆଉ ହେଲମେଟ୍ ନ ଲଗାଇବା ଯାଏ ଗାଡ଼ି ଛାଡ଼ିବାର ଭଲ୍ ନାହିଁ ସେ ସମୟରେ ବିନା ହେଲମେଟ୍ ପିନ୍ଧି ଗାଡ଼ି ଚଲେଇବା ସମୟରେ ବେଶୀ ରେସ୍ ଯିବାର କଥା ବି ନାହିଁ ତ ସେଥିପାଇଁ ସେଥିପାଇଁ କିଛି ଦୁର୍ଘଟଣା ଘଟିଗଲେ ତାଙ୍କ ପାଇଁ ତାଙ୍କ ଫ୍ୟାମିଲିରେ କିଛି ପ୍ରଭାବ ପଡ଼ିଥାଏ ଏବଂ ତାଙ୍କୁ ସେହି ସମୟରେ ଗାଡ଼ି ଚଲାଇବା ସମୟରେ କିଛି ଆଉ ଚିନ୍ତା ପସିବା କଥା କି ପ୍ରେସର୍ ପଡ଼ିବା କଥାରୁ ସେ ଜୀବନ ବି ହରାଇ ଥାଏ ଏବଂ ଗାଡ଼ି ଚଲାଇବା ସମୟରେ ହେଲମେଟ୍ ହେଲମେଟ୍ ହେଲମେଟ୍ ନିହାତି ଦରକାର ହେଲମେଟ୍ ଚଲାଇବା କଥା ହେଲମେଟ୍ ସରି ପିନ୍ଧିବା କଥା